ହେଲୋ ମ୍ୟାମ୍ ନମସ୍କାର ଆଉ ଆମର ଆପଣଙ୍କ ସେଠି କ'ଣ କ'ଣ ଅସୁବିଧା ଆପଣଙ୍କ ସେଠି କ'ଣ କ'ଣ ଅସୁବିଧା ହେଉଛି

ମାନେ ପାଣି ପାଣି ଆଉ ରହିବା ସବୁ ଠିକ ଅଛି ଆଉ କିଛି ଅସୁବିଧା ନାହିଁ ତ ହଁ ହଁ ଆଉ ସବୁ ଠିକ୍ଠାକ୍ ତ କିଛି ବି ଅସୁବିଧା ନାହିଁ ତ

କିଛି ଅସୁବିଧା ହେଲେ କହିବେ

ହଉ ସବୁ ଠିକ ଠାକ୍ ତ ଅସୁବିଧା ହେଲେ କହିବେ ଆଉ କ'ଣ ପଚାରିବି ହଁ କେତେ ପର୍ଯ୍ୟନ୍ତ ଡ୍ୟୁଟି କରୁଛ ଭଲ ପେମେଣ୍ଟ ପାଉଛନ୍ତି ତ